ଭାରତ ଏକ କୃଷି ବହୁଳ ଦେଶ ଏହି ଦେଶରେ ବହୁ ପରିମାଣରେ କୃଷି କାର୍ଯ୍ୟ ହେଇଥାଏ ଏଠାରେ ବହୁତ ପ୍ରକାରର ଫଳ ଫସଲ ହୋଇଥାଏ ଏହା ମଧ୍ୟରେ ଆମ ଓଡ଼ିଶା ଯାହାକି ଭାରତର ଏକ କ୍ଷୁଦ୍ର ରାଜ୍ୟ ଯେଉଁଥିରେ ମଧ୍ୟ ବହୁତ ପରିମାଣର କୃଷି କାର୍ଯ୍ୟ ହୋଇଥାଏ ଏଠାରେ କୃଷିମାନେ ନବେ ପରସେଣ୍ଟରୁ ଅଧିକ ଲୋକେ କୃଷି କାର୍ଯ୍ୟ କରନ୍ତି ଏହି କୃଷିରେ ସବୁ ସବୁ ସମସ୍ତଙ୍କୁ ସୁବିଧା ମିଳିନଥାଏ କାରଣ ସମସ୍ତଙ୍କ ପାଖରେ ଅର୍ଥ ନଥାଏ ବା ତାଙ୍କ ଘରେ ବୋରିଂ ନଥାଏ ବା ଜଳ ସୁବିଧା ନଥାଏ ଯାହା ଯୋଗୁଁ ସବୁ ଫସଲ ବା ସମସ୍ତଙ୍କ କୃଷି କାର୍ଯ୍ୟରେ ବହୁତ ବାଧା ସୃଷ୍ଟି ହୋଇଥାଏ ତାଙ୍କ କୃଷି ସେଇ ଜଳ ଅଭାବରେ ଶୁଖା ପଡ଼ିଥାଏ କ୍ଷେତ୍ ଜମିରେ ବା ମରୁଡ଼ି ପଡ଼ିଥାଏ ଏହି ଜଳ ଯୋଗ ଆମ ଭାରତର ସମସ୍ତେ ଅଧିକାଂଶ ଲୋକେ ଘର ବା ଯାତାୟାତ ପାଇଁ ଆମ ଦେଶର ବା ରାଜ୍ୟର ସବୁ ଆଖ ପାାଖର ସବୁ ଗଛ ଗଛ ଲତା ସବୁ କାଟି ନିଜ ଘର ବା ସୁବିଧା ପାଇଁ ଜିନିଷ ତିଆରି କରୁଛନ୍ତି ଯଥା ଖଟ ଆଲମିରା ଇତ୍ୟାଦି ସବୁ ସୃଷ୍ଟି କରୁଛନ୍ତି ଏହା ଯୋଗୁଁ ଆମ ଭାରତର ବା ଆମ ପରିବେଶର କ୍ଷତି ହେଉଛିି ଯେଉଁଥିରେ ଆମ ଯାହା ଯୋଗୁଁ ଆମ ୟ ଯେଉଁ ଭୂପୃଷ୍ଠର ମାଟି ଉତ୍ତାପ ଆଉ ଇତ୍ୟାଦି ହେଉଛି ଯାହା ବାସ ପାଣି ବାଷ୍ପୀଭୂତ ହଉନାହିଁ ଯାହା ଯୋଗୁଁ ବର୍ଷା ବି ହୋଇପାରୁନାହିଁ ଗଛ ସମସ୍ତେ ଗଛ କାଟି ଦେଉଛନ୍ତି ବା ଗଛ ନଷ୍ଟ ହୋଇଦେଉଛନ୍ତି ଯାହା ଯୋଗୁଁ ଆମ ପରିବେଶ ପ୍ରଦୂଷଣ ସବୁ ଇତ୍ୟାଦି ହେଉଛି ଯେଉଁମାନେ କୃଷି କାର୍ଯ୍ୟ କରୁଛନ୍ତି ସେଇମାନେ ଯେଉଁମାନେ କୃଷି